ହ୍ୟାଲୋ ହଁ ସାର୍ ସ୍ଵିଗି କମ୍ପାନୀରୁ କହୁଛନ୍ତି ହଁ ହଁ ହଁ ସାର୍ ଇଏ କ'ଣ କି ମୁଁ ଗୋଟେ ଖାଇବା ଅର୍ଡ଼ର କରିଥିଲି ସିଏ ଅର୍ଡ଼ର ଆସି ପହଁଞ୍ଚିଲା ମୋ ପାଖରେ ଖୁଚୁରା ପଇସା ନଥିଲା ମୋ ପାଖରେ ପାଞ୍ଚଶହ ଟଙ୍କାଟେ ଥିଲା ମୁଁ ତାଙ୍କୁ ସେ ଡେଲିଭରି ବଏଙ୍କୁ କହିଲି ଯେ ଆଉ ମୋତେ ଟିକିଏ ଚେଞ୍ଜ ହବ କି ସିଏ ଟିକିଏ ବିରକ୍ତି ହେଇ କରି ମୋତେ ଇଆଡ଼ୁ ସିଆଡ଼ୁ କହିଦେଉଛନ୍ତି ଲୋକ ଠିଆ ହେଇଛନ୍ତି ତୁମେ ଖୁଚୁରା ଆଣୁନ ଆମେ କେମିତି ଦେବୁ କ'ଣ ଦେବୁ ତୁମର ଯେତିକି ପଇସା ହେଇଛି ସେତିକି ଏମିତି ବ୍ୟବହାର କରିବା ଦ୍ଵାରା ମୋତେ ବି ବହୁତ ଖରାପ ଲାଗିଲା ପାଖରେ ବି ଲୋକ ଥିଲେ ଏମିତି କରିବା ଦ୍ଵାରା ଗ୍ରାହକମାନେ ଅସନ୍ତୁଷ୍ଟ ହେବେ ଆପଣଙ୍କ କମ୍ପାନୀର ମାଲ୍ ବି ସେଲିଙ୍ଗ ହେଇପାରିବନି ଆପଣ ଟିକିଏ କିଛି ବ୍ୟବସ୍ଥା କଲେ ତାଙ୍କ ପାଇଁ ବହୁତ ଭଲ ହୁଅନ୍ତା ହଁ ନାହିଁ ସେମିତି ମୁଁ କହିବା କଥା କ'ଣ କି ସମସ୍ତେ ଗ୍ରାହକ ହେଲେ ଇଶ୍ଵର ଗ୍ରାହକଙ୍କୁ କେମିତି ଭଲ କହିଲେ ସେମାନେ ଭଲ କଥାବାର୍ତ୍ତା କଲେ ସେମାନେ ଗୋଟେ ଥରୁ ଦୁଇଥର ନେବେ ଆଉ ଏମିତି ରୁକ୍ଷ କଲେ କିଏ ଆଉ ଅର୍ଡ଼ର କରିବେ କି ନା ଅର୍ଡ଼ର ନକଲେ ଆପଣଙ୍କ କମ୍ପାନୀଟା ଟିକିଏ ଇଏ ହେଇଯିବ ନା ହଁ ମୁଁ ସେଇଥିପାଇଁ କହୁଛି ତାଙ୍କ ପ୍ରତି କିଛି ପଦକ୍ଷେପ ନିଅନ୍ତୁ ଏମିତି ନେକ୍ସଟ ଟାଇମ୍ ଆଉ ଯେମିତି ନକରିବେ ସେ ବିଷୟରେ ତାଙ୍କୁ ଟିକିଏ ସଚେତନ କରନ୍ତୁ କଲେ ବହୁତ ଭଲ ହବ ଆଜ୍ଞା ଆଜ୍ଞା ନାହିଁ ଆମ କହିବା କଥା କ'ଣ ଆମକୁ କହିଲେ ଆମେ ବହୁତ ଖରାପ ଲାଗିଲା ସେଇ ବିଷୟରେ ଟିକିଏ କହିଲେ ବହୁତ ଭଲ ଲାଗନ୍ତା ଟିକିଏ ଆଉ